ମୋ ବଗିଚାରେ ମୁଁ ଗେଣ୍ଡୁଫୁଲ ହରଗୌରିଆ ବିଭିନ୍ନ ଆଇଟମର ମନ୍ଦାର ଟଗର ଆଉ ଲଗେଇବାକୁ ମୋତେ ଭଲଲାଗେ ମୁଁ ଲଗେଇଛି ମଧ୍ୟ ଆଉ ସବୁ ଅଛି ମୋର ମୁଁ ଖୁସି ହୁଏ ଯେତେବେଳେ ଇଚ୍ଛା ହୁଏ ବଗିଚାରେ ଯାଇ ବୁଲେ ଭଲଲାଗେ ଫୁଲଗଛ ଦେଖିବାକୁ ଛୋଟପିଲାଙ୍କୁ ଧରି ଫଟୋ ଉଠାଏ ମନ ଖୁସି ଘରେ ଆଉ ଏବେ ଏବେ ବି ମୋର ବହୁତ ଗେଣ୍ଡୁଫୁଲ ଅଛି ଗଛ ଏସବୁ ବହୁତ ଆଇଟମର ଗଛ ମନ୍ଦାର ଟଗର ହରଗୋୖରୀଆ ମଧୁଲି ମାଳତି ଏସବୁ ଲଗେଇଛି ଆଉ